ଆପଣ ଡକ୍ଟର ଦୀପ୍ତି ମ୍ୟାଡ଼ାମ୍ କହୁଛନ୍ତି ଆଉ ମୋର ଟିକେ ଦେହ ଆଜ୍ଞା ଆଜ୍ଞା ମୋର ଟିକେ ଦେହଟା ଖରାପ ରହୁଛି ପିଠିରେ ଗୋଟେ ଆବୁ ଲେଖାଏଁ ହେଇଛି ତ କ'ଣ କଲେ ହେବ ଆଜ୍ଞା ଆଜ୍ଞା

ଆଚ୍ଛା ଆଚ୍ଛା ତ କ'ଣ କ'ଣ ସବୁ ଟେଷ୍ଟ କରିବାକୁ ପଡ଼ିବ ଆଚ୍ଛା ତା' ହେଲେ କେବେ କ'ଣ ଯାଇକି ଦେଖା ହେଲେ ହେବ ଆଜ୍ଞା ମେଡ଼ିସିନ୍ ଖାଇଛି କିନ୍ତୁ ସେ କିଛି କାମ ଦେଉନି ଏଇଠି ଜଣେ ସେ ଡାକ୍ତର ଅଛନ୍ତି ଜଣେ ବୋଲି ରାମେଶ୍ଵର ପାତ୍ର ବୋଲି ସେୟାଙ୍କଠୁ ଖାଇଥିଲି ଆଜ୍ଞା ଆଜ୍ଞା

ଆଚ୍ଛା ଓହୋ ଆଜ୍ଞା ଠିକ୍ ଅଛି ଆଜ୍ଞା ହଁ ହଁ ଠିକ୍ ଅଛି ହଉ ଆଜ୍ଞା